ବଗିଚାରେ ଚାରା ଲଗାଇବା ପରେ ତାକୁ ଅତି ଯତ୍ନ କରିବାକୁ ପଡ଼େ କିନ୍ତୁ ସେଇ ଚାରା ଛୋଟ ଛୋଟ ଗଛ ହେବା ସମୟରେ ଛୋଟ ଛୋଟ କୀଟ ଗୁଡ଼ିକ ତାର ପତ୍ର ଖାଇଦିଅନ୍ତି ନଷ୍ଟ କରିଦିଅନ୍ତି ଏବଂ ମୂଷା ମଧ୍ୟ ତାର ଚେରକୁ କାଟି ଦିଅନ୍ତି ତାର ସୁରକ୍ଷା ପାଇଁ

ଔଷଧ ପକା ସ୍ପ୍ରେ ମେସିନ୍ ରଖିଛି କୀଟ ମରିବା ପାଇଁ ମୂଷା ପାଇଁ ମଧ୍ୟ ମରିବା ପାଇଁ ବା ମୂଷାକୁ ଘଉଡ଼ାଇବା ପାଇଁ ମଧ୍ୟ ଛୋଟ ବଜାରରୁ ଔଷଧ ଆଣି ରଖିଛି ଦେଉଛି ଯାହାଦ୍ୱାରା କିି ମୂଷା ସେ ଔଷଧ ପାଇଲେ ପଳାଇଯାଏ ଗଛ ଗୁଡ଼ିକ ଅତି ସୁନ୍ଦର ହେବା ପାଇଁ ମୁଁ ବହୁତ ପ୍ରକାର ଔଷଧ ବ୍ୟବହାର କରୁଛି ସ୍ପ୍ରେ ମେସିନ୍ ଆଣି ଔଷଧ ସ୍ପ୍ରେ କରୁଛି ଅତି ଠିକ୍ ସମୟରେ ଜଳ ବ୍ୟବହାର କରୁଛି ଯାହାଫଳରେ କି ମୋର ବଗିଚାର ବିଭିନ୍ନ ଫଳ ଗୁଡ଼ିକ ଅତି ସୁନ୍ଦର ଓ ଅତି ସୁଲଭ ଭାବେ ରହିଛି